ବର୍ତ୍ତମାନ ସମୟରେ ଆମ ମୋଦୀ ସରକାର ସମସ୍ତଙ୍କୁ ଘରେ ଘରେ ଏଲ୍ ପି ଜି ଗ୍ୟାସ୍ ଯୋଗାଇ ଦେଇଛନ୍ତି ତ ସମସ୍ତଙ୍କ ଘରେ ଘରେ ଏଲ୍ ପି ଜି ଗ୍ୟାସ୍ ଅଛି ତ ମୁଁ ସମସ୍ତଙ୍କୁ ଏହି କଥା କହିବି ଯେ ଏଲ୍ ପି ଜି ଗ୍ୟାସ୍ କ ସମୟରେ ଏଲ୍ ପି ଜି ଗ୍ୟାସ୍ ବ୍ୟବହାର କରିବା ସମୟରେ ଆପଣ ପ୍ରଥମେ ଧ୍ୟାନ ଦିଅନ୍ତୁ ଯୋଉ ଗ୍ୟାସ୍ର ପାଇପ୍ ଅଛି ପାଇପ୍ଟା ଠିକ୍ ଠାକ୍ ଲଗାହେଇଛି କି ନାହିଁ ସେଟା ଆଗରେ ଦେଖନ୍ତୁ ଆପଣ ଦେଖନ୍ତୁ ଗ୍ୟାସ୍ରେ କୌଣସି ପାଇପ୍ରେ କୌଣସି ଗ୍ୟାସ୍ ଲିକ୍ ହେଉନି ତ ଲିକ୍ ହେଉଥିବ ତଟା ସେଟା ଆଗରେ ଚେଞ୍ଜ କରନ୍ତୁ ଦ୍ୱିତୀୟତଃ ଯେଉଁ ଗ୍ୟାସ୍ଟା ଗୋଟେ ଅଛି ସେଟା ଦେଖନ୍ତୁ ସେଇଟା ଠିକ୍ ଠାକ୍ ହେଉଛି କି ନାହିଁ ଥାର୍ଡ଼ ହେଉଛି ଦେଖ ଆପଣ ଗ୍ୟାସ୍ କିଭଳି ଲଗାଉଛନ୍ତି ମ୍ୟାଚିସ୍ କାଠିରେ ଲଗାଉଛନ୍ତି ନା ଦିଆସରେ ଲଗାଉଛନ୍ତି ନା ଗ୍ୟାସ୍ ଲାଇଟର୍ ୟୁଜ୍ କରୁଛନ୍ତି ମୁଁ ଆପଣଙ୍କୁ ସର୍ବଦା କହିବି ଆପଣ ଓନ୍ଲି ଗ୍ୟାସ୍ ଲାଇଟର୍ ୟୁଜ୍ କରନ୍ତୁ ଗ୍ୟାସ୍ ଲାଇଟର୍ ସାରା ଅନ୍ୟ କିଛି ଗୁଡ଼ାକ ବ୍ୟବହାର କରନ୍ତୁ ନାହିଁ ନା ଆଜିକାଲି ଯୁଗରେ ସମସ୍ତେ ଗ୍ୟାସ୍ ଲାଇଟର୍ ନଥିଲେ ମ୍ୟାଚିଜ୍ ଦିଆସିଲ ୟୁଜ୍ କରୁଛନ୍ତି ସେ ସେଗୁଡ଼ାକ ୟୁଜ୍ କରନ୍ତୁ ନାହିଁ ଓନ୍ଲି ଗ୍ୟାସ୍ ଲାଇଟର୍ ୟୁଜ୍ କରନ୍ତୁ ଦ୍ଵିତୀୟତଃ ଆପଣ ଗ୍ୟାସ୍ ବ୍ୟବହାର କରିବା ସମୟରେ ଆପଣଙ୍କ ଝରକା କବାଟ କିଛି ଖୋଲା ରଖନ୍ତୁ ଯାହା ବି ପ୍ରୋବ୍ଲେମ୍ ହବ ଗ୍ୟାସ୍ ଲିକ୍ ହବ ଯାହା ବି ହବ ତ ଗ୍ୟାସ୍ଟା ବାହାରକୁ ଯିବ ତ ପରବର୍ତ୍ତୀ କାଳରେ ଆପଣଙ୍କ କିଛି ପ୍ରୋବ୍ଲେମ୍ ହବ ନାହିଁ ଆପଣ କିଛି ଅସୁବିଧାରେ ପଡ଼ିବେ ନାହିଁ ତ ମୁଁ ଆପଣଙ୍କୁ ସେଟା ହିଁ କରିବି ଆପଣ ସମସ୍ତ କବାଟ ଖୋଲା ରଖନ୍ତୁ ତ ଆପଣ ନିରାପଦ ରହିପାରିବେ